କେଉଁ କେଉଁ ଡିଜାଇନ୍ ଦେଖାଇବି ସୂତା ନା କଟନ୍ କାହା ପାଇଁ ନେବ ସାର୍ କେତେ ଟଙ୍କା ଭିତରେ ଦେଖନ୍ତୁ କେଉଁଟା ପସନ୍ଦ ଲାଗୁଛି କୁହନ୍ତୁ ୟା ରେଟ୍ ହଜାରେ ହଁ କୋଡ଼ିଏ ପର୍ସେଣ୍ଟ୍ ଡିସ୍କାଉଣ୍ଟ୍ ଅଛି କି କି ଶାଢ଼ୀ ଦେଖାଇବି ସୂତା ଶାଢ଼ୀ ନା ସିନ୍ଥେଟିକ୍ ଶାଢ଼ୀ କେଉଁ ଶାଢ଼ୀ ନେବେ ନା ସମ୍ବଲପୁରୀ ଶାଢ଼ୀ କେତେ ଦାମ୍ ଭିତରେ ହଉ ଏସବୁ ଦେଖ ଏଇ ନିଅନ୍ତୁ ଏଇଟା ହଜାରେ କୋଡ଼ିଏ ପର୍ସେଣ୍ଟ୍ ଡିସ୍କାଉଣ୍ଟ୍ ଅଛି ନା ନା ଆଉ କମ୍ ହେବନି ଆମର ସବୁ ଜିନିଷ କୋଡ଼ିଏ କୋଡ଼ିଏ ପର୍ସେଣ୍ଟ୍ ଡିସ୍କାଉଣ୍ଟ୍ ଅଛି ତା'ଠାରୁ ଆଉ ଅଧିକା ନାହିଁ ଛୋଟ ଛୁଆର ବହୁତ ଡିଜାଇନ୍ ଡିଜାଇନ୍ ଡ୍ରେସ୍ ଅଛି

ଜିନ୍ସ୍ ଏହି ସବୁ ଦେଖନ୍ତୁ କେତେ ଟଙ୍କା ଭିତରେ ନେବେ ଏଇ ନିଅନ୍ତୁ ଦେଖନ୍ତୁ ଡେଲି ୟୁଜ୍ ପାଇଁ ନା ଇଆଡ଼େ ସାଡ଼େ ଗଲେ ପିନ୍ଧିବା ପାଇଁ ଭଲ ଦାମିକା ଡ୍ରେସ୍ ନେଇଯାନ୍ତୁ ଏ ଗୁଡ଼ାକ ଦେଖନ୍ତୁ ଏଇୟା ସବୁ ଜିନ୍ସ୍ରେ ଆସିବ ସେ ପାଞ୍ଚ ଶହ ଛଅ ଶହ ଭିତରେ ଆସିବ ହଜାରେ ଟଙ୍କା ବି ଅଛି ଦେଖନ୍ତୁ ଏଇଟା କେତେ ରେଟ୍ ଆସିବ ଏଇଟା ଛଅଶହ ହଉ ଏଇଟା ପ୍ୟାକିଂ କରିଦିଅ ହଁ ଅଛି ଏଇ ଜିନ୍ସ୍ ପ୍ୟାଣ୍ଟ୍ଟା ନିଅନ୍ତୁ ଏଇଟା ଟିକିଏ ଦାମ୍ ପଡ଼ିବ ପାଞ୍ଚ ଶହ ଓ ଏଇଟା ନିଅନ୍ତୁ ଏଇଟା ପଡ଼ିବ ଆଠଶହ ଟଙ୍କା ଏଇଟା ହେଲା କମ୍ପାନୀ ଜିନିଷ ଖରାପ ହେବନି ଏଇଟା ତା'ହେଲେ କେତେ ଭିତରେ ଆସିବ ଆଠ ଶହ ଠିକ୍ ଅଛି ଏଇଟା ମୋ ପାଇଁ ଗୋଟେ ଶାଢ଼ୀ ଦେଖାଇଲ କେମିତି ଶାଢ଼ୀ ଦେଖାଇବି ଡେଲି ୟୁଜ୍ ପାଇଁ ଦୁଇଟା ଶାଢ଼ୀ ଦେଖାନ୍ତୁ ଏଇଟା ଶାଢ଼େ ତିନିଶହ ଏଇଟା ପାଞ୍ଚ ଶହ ଏଗୁଡ଼ାକ ସାତଶହ କେଉଁଟା ଦେବି ହଉ ଠିକ୍ ଅଛି ଏଇ ଶାଢ଼ୀଟି ନିଅ କାଉଣ୍ଟର୍କୁ ଯାଆନ୍ତୁ ସେଇଠି ପେକ୍ କରିଦେବେ ସେଇଠି ବିଲ୍ ବି କରିଦେବେ ଠିକ୍ ଅଛି